ଆମେ ଯେହେତୁ ଓଡ଼ିଶାର ଲୋକ ଆମ ଭାଷା ଓଡ଼ିଆ ଆଉ ସେଥିପାଇଁ ଓଡ଼ିଆରେ ହିଁ କଥା କହିଥାଉ ଇଂଲିଶ ହିନ୍ଦୀ ମଝିରେ ମଝିରେ ସମସ୍ତେ କହିଥାନ୍ତି କିନ୍ତୁ ଓଡ଼ିଆ ଭାଷା କହିବାକୁ ବହୁତ ଭଲ ଲାଗେ ଆଉ ସେଥିପାଇଁ ଆମେ ଓଡ଼ିଆରେ ହିଁ କହିଥାଉ ଆଉ ଯେହେତୁ ଟି ଭି ଆ ଟିଭିରେ କନକ ନ୍ୟୁଜ ଓଟିଭି ସେଥିରେ ଓଡ଼ିଆ ରେ ହିଁ ଦେଇଥାଏ ସେଥିପାଇଁ ଲୋକମାନେ ସବୁ ବେଳେ ଓଡ଼ିଆ ରେ ଦେଖିଥାନ୍ତି ଓଡ଼ିଆରେ ଦେଖିବାକୁ ଲୋକମାନଙ୍କୁ ଭଲ ଲାଗେ ଏଇ ଯେଉଁ ଫଟୋ ଫଟୋ ଫଟ ପକାନ୍ତି ଓଟିଭି କନକ ନ୍ୟୁଜରେ ସବୁ ଦିଅନ୍ତି ଓଡ଼ିଆରେ ଦିଅନ୍ତି ସେଥିପାଇଁ ଓଡ଼ିଆରେ ସମସ୍ତେ ଦେଖନ୍ତି ଟେଲିଭିଜନ୍ ରେଡ଼ିଓ ରେଡ଼ିଓରେ ରେଡ଼ିଓ ଓଡ଼ିଆରେ କୁହେ ସେଥିପାଇଁ ଲୋକମାନେ ରେଡ଼ିଓ ବି ଶୁଣନ୍ତି ଓଡ଼ିଆରେ ନ୍ଯୁଜ ଶୁଣନ୍ତି ଖବର କାଗଜ ଯେହେତୁ ଓଡ଼ିଆରେ ଆମ ଆମର ଓଡ଼ିଆ ଆମ ଭାଷା ଓଡ଼ିଆ ସେଥିପାଇଁ ଏ ଯେଉଁ ଖବର କାଗଜ ଓଡ଼ିଆରେ ଆଣି ପଢ଼ନ୍ତି ଲୋକ ମାନେ କେଉଁଠି କ'ଣ ହେଲା ସବୁ ସମ୍ବାଦ ଓଡ଼ିଆରେ ପଢ଼ିଲେ ତାଙ୍କୁ ବି ଭଲ ଲାଗେ ଆ ଯେହେତୁ ଆମ ଏବେ ଓଡ଼ିଆ କୁ ଏବେ ଆଉ କେହି କହୁ ନାହାଁନ୍ତି ସମସ୍ତେ ହିନ୍ଦୀ ଇଂଲିଶ କହିଲେଣି ଯେହେତୁ ଆମର ଭାଷା ଓଡ଼ିଆ ସେଥିପାଇଁ ଆମକୁ ଓଡ଼ିଆରେ କହିବାଟା ଉଚିତ